ଲିଙ୍ଗରାଜ ମହାପ୍ରଭୁ ଆମ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରେ ପୁରୁଣା ଭୁବନେଶ୍ୱରରେ ଅବସ୍ଥାପିତ ହୋଇଛନ୍ତି ଏବଂ ସେଠାକୁ ବହୁତ ଲୋକ ପୂଜା ଅର୍ଚ୍ଚନା କରିବାକୁ ଆସନ୍ତି ସେ ଜଣେ ହୁଅନ୍ତି ପ୍ରତ୍ୟକ୍ଷ ଠାକୁର ଆଉ ଯାହା ଲୋକ ମନସ୍କାମନା କରନ୍ତି ତାଙ୍କର ମନସ୍କାମନା ପୂର୍ଣ ହୋଇଥାଏ ତେଣୁ ଲିଙ୍ଗରାଜ ମହାପ୍ରଭୁଙ୍କୁ ପ୍ରତ୍ୟକ୍ଷ ଠାକୁର ଭାବରେ ଲୋକ ମାନିଥାନ୍ତି ଏବଂ ସେଠି ବିଶେଷ କରି ବାର ମାସରେ ତେର ଯାତ୍ରା ଭଳି ତେଣୁ ସବୁବେଳେ ଲୋକଙ୍କର ଭିଡ଼ ରହିଥାଏ ସବୁଦିନ ଭକ୍ତମାନେ ସକାଳୁ ଗାଧୋଇ ପାଧୋଇ ପାଣି ଲାଗି କରନ୍ତି ଆଉ ସେଠି ମଧ୍ୟ୍ୟ ପଣ୍ଡାମାନେ ଥା'ନ୍ତି ପୁରୋହିତମାନେ ସେମାନେ ପୂଜା କରନ୍ତି ଏବଂ ଲୋକମାନେ ସେ'ଠି ଭୋଗ ଧୂପ ନେଇକି ଫୁଲ ନେଇକରି ଠାକୁରଙ୍କ ଦର୍ଶନ କରନ୍ତି ଏବଂ ସମସ୍ତଙ୍କର ମନ ଯେମିତି ଖୁସି ରହିବ ପରିବାରରେ ଶାନ୍ତି ଆସିବ ସେଥିପାଇଁ ଜଳ ଲାଗି ମଧ୍ୟ୍ୟ କରାଯାଏ ବ୍ରାହ୍ମଣ ମଧ୍ୟ ସେଠାରେ ପାଣି ଲାଗି କରନ୍ତି ଏବଂ ପରିବାର ସଦସ୍ୟଙ୍କ ନାମରେ ମଧ୍ୟ ପାଣି ଲାଗି କରାଯାଏ ଲିଙ୍ଗରାଜାଙ୍କର ସେ'ଠି ମଧ୍ୟ ଯାତ୍ରା ମଧ୍ୟ ଭୁବନେଶ୍ୱରେ ହୁଏ ଅଶୋକାଷ୍ଟମୀ ରାମନବମୀରେ ମଧ୍ୟ ଲିଙ୍ଗରାଜଙ୍କ ମନ୍ଦିରରେ ବଡ଼ ଆଡ଼ମ୍ବରରେ ପୂଜା କରାଯାଏ ସେଠାରେ ବାଦ୍ୟଯନ୍ତ୍ର ବଜାଯାଏ ଆଲୋକ ସଜା କରାଯାଏ ଏବଂ ଲୋକମାନେ ବହୁ ଜାଗାରୁ କେବଳ ଖୋର୍ଦ୍ଧା ଜିଲ୍ଲାରୁ ନୁହେଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଲୋକମାନେ ଦର୍ଶନ କରିବାକୁ ଆସନ୍ତି ତେଣୁ ଭୁବନେଶ୍ୱରର ଗୋଟିଏ ପୁରୁଣା ନୀରଦର୍ଶନ ନିଦର୍ଶନ ଭାବରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ସମସ୍ତେ ମାନନ୍ତି ଏବଂ ପୁରୁଣା ଭୁବନେଶ୍ୱରରେ ଯାହାକୁ ଓଲଡ଼୍ ଟାଉନ ବୋଲି କୁହାଯାଉଛି ସେଠାରେ ସେ ଅବସ୍ଥାପିତ ହୋଇଛନ୍ତି ଏବଂ ଲୋକମାନେ ମାନନ୍ତି ଏବଂ ଠାକୁରଙ୍କୁ ଭକ୍ତି କରନ୍ତି ଭକ୍ତି ଅନୁସାରେ ଲୋକ ଫଳ ପାଆନ୍ତି ତେଣୁ ସେହି ଅନୁସାରେ ଲୋକଙ୍କର ଗୋଟିଏ ଆତ୍ମବିଶ୍ୱାସ ବଢ଼ିଯାଇଥାଏ ବିଶେଷ କରି ଆମ ହିନ୍ଦୁ ଧର୍ମରେ ଧାର୍ମିୟ ଭାବନାକୁ ନେଇ ଠାକୁରଙ୍କ ଉପରେ ବିଶ୍ୱାସ ରଖନ୍ତି ଏବଂ ଲିଙ୍ଗରାଜଙ୍କୁ ପ୍ରତ୍ୟକ୍ଷ ଠାକୁର ଭାବରେ ଲୋକ ମାନନ୍ତି ଏବଂ ଏହି ଅନୁସାରେ ଯେ ସେଠାରେ ବହୁତ ଲୋକଙ୍କର ସମାଗମ ହୁଏ ଏବଂ ବିଭିନ୍ନ ଅଞ୍ଚଳରୁ ଜାତି ବର୍ଣ ଧର୍ମ ନିର୍ବିଶେଷରେ ସମସ୍ତେ ଆସି ସେଠି ଏକ ମନ ବୃତ୍ତିରେ ଠାକୁରଙ୍କ ପାଖରେ ମନସ୍କାମନା କରାନ୍ତି ଏବଂ ଠାକୁରଙ୍କ ଉପରେ ଭକ୍ତି ଭାବ ରହିଥାଏ